ହଁ ମୁଁ ମନୋରଞ୍ଜନ ଖବର ବହୁତ ଦେଖେ ଯେଉଁଟା ବଲିଉଡ଼୍ର ଫିଲ୍ମର ସବୁ ଏବେ ଯେଉଁଟା କି ରଣବୀର ବାହାରିଛି ସେଟା ଦେଖିଲି ତା'ପରେ ସିରିଏଲ୍ଟା ମାନେ ଯେଉଁଥି ସବୁକି ଭଲ ଦେଖୁଛି ଯେଉଁଟା ଖବର ଫବର ସବୁ ଭଲ ଦେଖୁଛି ଏବେ ଯେଉଁଟା କି ଓଡ଼ିଆ ଫିଲ୍ମ ବଜରଙ୍ଗୀ ସୋ ସେଇଟା ବି ଦେଖିଲି ବହୁତ ଭଲ ଲାଗିଲା ତା'ପରେ ଆଉ ଦେଖିଲି ଆମ ସୀରାମ ଟିଭିରେ ଦେଉଛି ସାର୍ଥକରେ ଦେଉଛି ତରଙ୍ଗରେ ଦେଉଛି ଯେଉଁଟା କି ସିଦ୍ଧାର୍ଥ ଟିଭିରେ ଦେଉଛି ଅପରାଜିତା ସେଇଟା ବି ଭଲ ଲାଗିଲା ସବୁ ସିରିଏଲ୍ରେ ଫ୍ୟାମିଲି ଷ୍ଟୋରି ଆମେ ସମସ୍ତେ ଫ୍ୟାମିଲି ସାଙ୍ଗେ ମିଶିକିନା ଦେଖୁ ବହୁତ ଭଲ ଲାଗେ ଫିଲ୍ମ ବି ବଲିଉଡ଼୍ର ଫିଲ୍ମ ଯେଉଁଟା କି ଏବେ ସଲମନ୍ ଖାନର ଲାଗିଥିଲା ସେଇଟା ଦେଖିଲୁ ତା'ପରେ ଆଉ ଯେଉଁଟା କି ଆମ ଓଡ଼ିଆ ଏବେ ରିଲିଜ୍ ହେଉଛି ସେଇଟା ବି ବର୍ତ୍ତମାନ ଯାଇଥିଲୁ ଦେଖି ଆଉ ଯେଉଁଟା କି ଆମ ତରଙ୍ଗରେ ଦେଉଛି ତୋ ଘର ମୋ ଅଗଣାର ସେଇଟା ବି ସେ ସିରିଏଲ୍ଟା ବି ଭଲ ଲାଗୁଛି ଯେଉଁ ଆଉ ଆମ ଯେଉଁଟା ଓ ଟି ଭି ନ୍ୟୁଜ୍ ସେଇଟା ଖବରରେ ଦେଖୁଛୁ ନ୍ୟୁଜ୍ ଚାଲିଛି ତା'ପରେ ଇ ନ୍ୟୁଜ୍ ସବୁ ନ୍ୟୁଜ୍ଟା ବହୁତ ଭଳ ଲାଗୁଛି ଆଉ ଆମର ଯେଉଁଟା କି ସାର୍ଥକ ଟିଭିରେ ଚାଲିଛି ତୋ ଅଗଣାର ତୁଳସୀ ସେଇଟା ବି ଭଲ ଲାଗୁଛି ସବୁ ଦେଖିବାକୁ ବହୁତ ଭଳିଆ ଲାଗୁଛି ଯେଉଁଟା କି ଆମର ଏବେ ଚାଲିଛି ନୂଆ ନୂଆ ସିରିଏଲ୍ ଗୁଡ଼ାକ ସେଇଟା ବି ଦେଖିବାକୁ ଭଲ ଲାଗୁଛି ସବୁକିଛି ଏମିତି ନୂଆ ନୂଆ ସିରିଏଲ୍ ଦେଉଛି ଭଲ ଲାଗୁଛି ଆଉ